ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଶେଷରେ ଆବଶ୍ୟକତା ଥିବା ଛାତ୍ରଛାତ୍ରୀକୁ ପାଇଁ ଛାତ୍ର ଛାତ୍ରୀକୁ ପ୍ରଯୁକ୍ତ ସହାୟତା ସମାଧାନ ସମସ୍ୟାର ସମାଧାନ କରୁଛି ଯାହାକି ଅଧୟନ ସାମଗ୍ରୀ ଅଧ୍ୟୟନ ସାମଗ୍ରୀ ଶିକ୍ଷାଦାନ ପଦ୍ଧତି ଯୋଗ୍ୟ ଶିକ୍ଷାଦାନ ଶିକ୍ଷାଦାନ ପଦ୍ଧତି ତ ଖୁବ୍ ଭଲ ଦଉଛନ୍ ଆରୁ ଶିକ୍ଷକ ଶିକ୍ଷକ ଗୁରୁକୁ ବି ଖୁବ୍ ଭଲ ଅଁ ଛାତ୍ରକୁ ଛାତ୍ର ଛାତ୍ର ଯଦି କିଛି ଦୁଷ୍ଟାମୀ କରିଥିସି ତ ଶିକ୍ଷକ ସୁଧାରିବା ନିହାତି ଦରକାର ଆରୁ ଶିକ୍ଷା ପ୍ରଦାନ ପଦ୍ଧତି ତ ଖୁବ୍ ଭଲ ହେଇ ଚାଲୁଚି ଯାହାକି ଗୁଟେ ପିଲା ଯଦି ବୁଝିନେଇପାର୍ଲା ତ ତାକୁ ଶହେ ଥର ପଚାର୍ଲେ ବି ସେ ଶିକ୍ଷକ କହିଦେବା ଉଚିତ୍ କାରଣ ଶିକ୍ଷାର କାମ ହେଉଛି ଛାତ୍ରର ବୁଦ୍ଧିରେ ଛାତ୍ରର ଛାତ୍ରର ଓ କୋସ୍ଚିନ୍ର ଏନ୍ସାର୍ ଦେବା ଆରୁ ଶିକ୍ଷା ହିଁ ସବୁ କିଛି ନା ଆଜିକାଲି ଏ ଶିକ୍ଷା ନଥିଲେ ମଣିଷ ମଣିଷ ହେଇ ନେଇଥାନ୍ତି କାରଣ ଆଜି ଯେନକୁ ବି ଯିବାର୍ଲାଗି ପଡ଼ିଲେ ଶିକ୍ଷା ନିହାତି ଦରକାର